କ'ଣ କହିଲେ ହଁ ହଁ ଅମନ ଢାବାରୁ କହୁଥିଲି କୁହନ୍ତୁ ଆପଣ କିଏ କହୁଥିଲେ ହଁ ହଁ ଭଦ୍ରକରୁ ହଁ ହଁ ହଁ କୁହନ୍ତୁ ଆଚ୍ଛା ଆଚ୍ଛା ଆପଣଙ୍କୁ କେଉଁ ଟାଇପ୍ର ଖାଇବା ଏବେ ତ ଦେଖନ୍ତୁ ଆମର ମର୍ଣ୍ଣିଂରେ ବା ସକାଳରେ ଯେଉଁ ଖାଦ୍ୟଟା ହେବ ସେଇଟା ମାନେ ସରିବା ପାଇଁ ଆସିଲାଣି ଆପଣ କେଉଁ ଟାଇମ୍ରେ ଅର୍ଡ଼ର କରିବେ ମାନେ କେଉଁ ଟାଇମ୍ରେ ଖାଇବା ଅର୍ଡ଼ର କରିବେ ଆଚ୍ଛା ଆଚ୍ଛା ଆପଣଙ୍କୁ ଲଞ୍ଚ୍ ଦରକାର ଆଚ୍ଛା ଆଚ୍ଛା କ'ଣ ଅର୍ଡ଼ର କରିବେ ଆପଣ ଆଚ୍ଛା ଆଚ୍ଛା ମାଛ ଆଉ ଭାତ ମାଛ ଆମର ଦେଖନ୍ତୁ ମାଛ ଆମର ଭଜା ସହ କିଛି ପରିମାଣ ମାତ୍ରାରେ ଜୁସ୍ ମଧ୍ୟ ରହିବ ସେଥିରେ ଠିକ୍ ଅଛି ଆଉ ମାଛର ବିଭିନ୍ନ ପ୍ରକାର ମାଛ ଅଛି ଆପଣ କେଉଁ ଟାଇପ୍ର ମାଛ ନେବା ପାଇଁ ଇଚ୍ଛା କରନ୍ତି ଚିଙ୍ଗୁଡ଼ି ମାଛ ଆମର ଅଛି ଏବେ ଶହେ ପଚାଶ ପ୍ଲେଟ୍ ପିଛା ଆଉ ଆମର ଦେଖନ୍ତୁ ରୋହିମାଛ ଅଛି ରୋହିମାଛ ହେଉଚି ଦୁଇଶହ ଟଙ୍କା ଆଉ ଆମର କଉ ମାଛ ଅଛି ଯେଉଁଟାକି ପଚାଶ ଟଙ୍କା ଆଉ ଆମର ସବୁରୁ ଦେଖିବା ପାଇଁ ଗଲେ ଶସ୍ତା ହେଉଛି ଆମର କଉ ମାଛ ଯେଉଁଟାକି ପଚାଶ ଟଙ୍କା ଆପଣଙ୍କୁ ପ୍ଲେଟ୍ ପଡ଼ୁଛି ଆଉ ଯେଉଁ ଆପଣ ରୋହି ମାଛ ରହୁଛି ରୋହି ମାଛର ଆମର ଗୋଟିଏ ପ୍ଲେଟ୍ରେ ଚାରି ପିସ୍ ଦିଆଯାଉଛି ଏବଂ ସେଇଟାକୁ ଆମର ଦୁଇ ଶହ ଟଙ୍କା ନିଆହେଉଛି ପ୍ଲସ୍ ଆମର ଯଦି ଆପଣ ଭଜା ମାଛ ନେବା ପାଇଁ ଚାହୁଁଛନ୍ତି ମାନେ ଆପଣଙ୍କୁ ଅଲଗା ମଗାଇବା ପାଇଁ ପଡ଼ିବ କାରଣ ଆମର ଭଜା ହେଉଛି ପାଞ୍ଚଟା ପିସ୍ ରହୁଛି ସେଥିରେ ଆମର ଦୁଇ ଶହ ଟଙ୍କା ପଡ଼ୁଛି ତ ସେଥିରେ କିଛି ଜୁସ୍ ରହିବ ନାହିଁ ଆଉ ଆପଣଙ୍କର ଯେଉଁ ତରକାରୀ ମାଛ ବା କିଛି ସେଥିରେ କରି ରହିବ ଯେଉଁଟା ଆପଣଙ୍କୁ ଦୁଇ ଶହ ଟଙ୍କା ପଡ଼ିବ କିନ୍ତୁ ତାଇଁରେ ଚାରିଟା ପିସ୍ ରହିବ ଆପଣ ଯେଉଁ ଆଉ ଚିଙ୍ଗୁଡ଼ି ମାଛ କହିଲେ ଚିଙ୍ଗୁଡ଼ି ମାଛ ଏମିତି ଗ୍ରେଭି ଟାଇପ୍ର ଥିବ ଆଉ ସେଇଟା ଟିକିଏ ପରିମାଣ ମାତ୍ରାରେ ରାଗ ଥିବ ତ ଆପଣଙ୍କୁ କେତେ ପରିମାଣରେ ଆପଣଙ୍କୁ ଦରକାର ସେଇଟା ମାଛ ଆଉ କୋଉ ମାଛ ଦରକାର ଆପଣଙ୍କୁ ହଁ କଉ ମାଛଟା ହେଇଯିବ ଆପଣଙ୍କୁ କେତେ କେଜି ଦରକାର ହଁ ଠିକ୍ ଅଛି ଆପଣଙ୍କୁ ବାର କେଜି ହେଇଯିବ ବାର କେଜିରେ ଗୋଟେ ପିସ୍ ପିଛା ଆପଣଙ୍କର ଦଶଟଙ୍କା ପଡ଼ିବ ତ ଦଶ ଟଙ୍କା ହିସାବରେ ଆପଣଙ୍କୁ କଉ ମାଛ ଚାରିଟା ଚାରିଟା ନାଇଁ ତିନିଟା ରହିବି ଯେଉଁଟାକି ଆପଣଙ୍କୁ ପଚାଶ ଟଙ୍କା ପଡ଼ିବ ଆଉ ଆପଣ ବାର କେଜି ଯଦି ନେବେ ତ ଆପଣଙ୍କୁ କିଛି ଡିସ୍କାଉଣ୍ଟ ବି ମିଳିଯିବ ଆମର ଏବେ ଗୋଟେ ଅଫର୍ ବି ଚାଲିଛି ଆପଣଙ୍କୁ ସେଇ ହିସାବରେ ଆପଣଙ୍କୁ କିଛି ଡିସ୍କାଉଣ୍ଟ ବି ମିଳିଯିବ ତ ସେଥିରେ ଯେଉଁ କଉ ମାଛ ନେବେ ମାନେ ଭଜାର ନେବେ ନା କିଛି ଗ୍ରେଭି ବା ତାରକାରୀର ନେବେ ଆଚ୍ଛା ଗ୍ରେଭି ଦରକାର ଆପଣଙ୍କୁ ଆଚ୍ଛା ଠିକ୍ ଅଛି ଆପଣଙ୍କୁ ବାର କେଜି ମିଳିଯିବ ଆପଣଙ୍କୁ ତିନିଟା ଭିତରେ ଦରକାର ନା ହଉ ଠିକ୍ ଅଛି ଆପଣ ତା ଆଡ଼୍ରେସ୍ଟା କୁହନ୍ତୁ ଆଚ୍ଛା ସାଇ ମନ୍ଦିର ସାଇଟ୍ଟା ସାଇ ମନ୍ଦିର ଫାଷ୍ଟ ଲାଇନ୍ ନା ସେକେଣ୍ଡ ଲାଇନ୍ଟା ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ଆପଣଙ୍କ ଆଡ଼୍ରେସ୍ରେ ଆପଣଙ୍କୁ ଇଏ ମାନେ ମିଳିଯିବ ଖାଲି ମାଛ ହିଁ ମଗାଇବେ ନା ତା ସହିତ ଆଉ କିଛି ଅଲଗା ଆଇଟମ୍ କ'ଣ ମଗାଇବା ପାଇଁ ଚାହିଁବେ ହଁ ହଁ ଠିକ୍ ଅଛି ହଉ ମାଛ ସହ ପାମ୍ପଡ଼ ପାମ୍ପଡ଼ କେତେ ପିସ୍ ରହିବ ଶୁଖିଲା ପାମ୍ପଡ଼ ନା ତେଲରେ ଫ୍ରାଏ କରିବା ପାମ୍ପଡ଼ ଦରକାର ଆପଣଙ୍କୁ କେତେ ପିସ୍ କେତେ କ୍ଵାଣ୍ଟିଟିରେ ଆପଣଙ୍କୁ ଦରକାର ଆଚ୍ଛା ଠିକ୍ ଅଛି କୋଡ଼ିଏଟା ପିସ୍ ଅଛି ଆଚ୍ଛା ଠିକ୍ ଅଛି ଆପଣଙ୍କର ବାର କେଜି କଉ ମାଛ ରହିବ ଆଉ କୋଡ଼ିଏଟା ଆମର ପାମ୍ପଡ଼ ରହିବ ଠିକ୍ ଅଛି ଆଜ୍ଞା ଆଉ ଆପଣଙ୍କର ଆଡ଼୍ରେସ୍ ହେଉଛି ଭଦ୍ରକର ସାଇ ମନ୍ଦିର ସେକେଣ୍ଡ ଲାଇନ୍